ଆଜ୍ଞା ମୁଇଁ ଗୋଟେ ଚିତ୍ରାଙ୍କନ କ୍ଲାସ୍ କରୁଥିଲି ଆମେ ପଢ଼ା ବେଲ୍କେ ତ ଆମର୍ ଆଜ୍ଞା ଆମ୍କୁ ଶିଖାଲେ ଆମର୍ ଭାରତ ଦେଶର ମେପ୍ କାଟ୍ବାର୍ଟା ଆଜ୍ଞା କାଟ୍ବାର୍ଟା ଆଜ୍ଞା ବହୁତ କଡ଼ା ହେଉଥିଲା କେନ୍ତା ବେଲେ ଗିଲାସ୍ଟେ ହେଉ କି ଖୁରୀଟେ କାଟବାର୍ ଲାଗି ଶହେ ଲାଗୁଥିଲା ଆର୍ ଆମର୍ ଦେଶର ଭାରତ୍ର ମେପ୍ କାଟ୍ଲା ବେଲ୍କେ ଆଜ୍ଞା ଆମ୍କୁ ବହୁତ୍ ଅସହାୟ ଲାଗୁଥିଲା ଆଜ୍ଞା ତ ସେନୁ ଆଜ୍ଞା ମୁଇଁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଗାର୍ ଘିଚି ଘିଚି ଘିଚି ଘିଚି ଟେଢ଼ା ମେଢ଼ା କରି କରି ଆଜ୍ଞା ସେନୁ ଆମର୍ ଭାରତ୍ର ମେପ୍କେ ଟିକେ ମେତାର୍ କାଟି ଜାନ୍ଲି ଯେତେବେଲେ କାଟିକିରି ଦେଖ୍ଲି ନେଇ ହେଲା ଆଜ୍ଞା ନାଇ ହେଲା କି ଫେର୍ ଆଜ୍ଞା ମୁଇଁ ରବର୍ ନ ମେଟେଇ ନେଲି ରବର୍ ନେ ମିଟେଇ କିରି ଫେର୍ ତାହାକେ ଆଜ୍ଞା ଆସ୍ତେ ଆସ୍ତେ କିରି ଆସ୍ତେ ଆସ୍ତେ କିରି କାଟ୍ଲି ଆଜ୍ଞା ତା'ର୍ପରେ କାଟ୍ଲା ପରେ ଆଜ୍ଞା ଯେତେବେଲେ ଟିକେ ଭଲ୍ ହେଲା ତ ସେନୁ ମତେ ଟିକେ ଆଜ୍ଞା ଭଲ୍ ଲାଗ୍ଲା ମୁଇଁ ଟିକେ ବହୁତ୍ ମୋର୍ ମନ୍ ଟିକେ ଭଲ୍ ଲାଗ୍ଲା ମତେ ଆଜ୍ଞା ଆରୁ ସେନ ମୁଇଁ ଗୁଟେ ଅଭିଜ୍ଞତା ପାଏଲି ଆଜ୍ଞା ଯେ ଆମର୍ ଭାରତ୍ ମେପ୍କେ କାଟବାର୍ଟା ଗୁଟେ ଗୁଟେ ବଡ଼୍ ଗର୍ବର୍ କଥାଟେ ଆଏ ଭଲ୍ ଭାବେ ମୁଇଁ କାଟି ଜାନ୍ଲି ଆରୁ ପୁରାପୁରି କାଟିକିରି ଆଜ୍ଞା ମୁଇଁ ସେ ମେପ୍କେ ଦେଖେଇ ପାର୍ଲି ଆର୍ ସେ ଯେତେ ସେ ମେପ୍କେ ମୁଇଁ ଦେଖାଲି ଆଜ୍ଞା ସେନ ମୁଇଁ ଭଲ୍ ମାର୍କା ବି ପାଏଲି ଆର୍ ଆମର୍ ଆଜ୍ଞା ମାନେ ମତେ ପ୍ରଶଂସା କଲେ ଆର୍ ଭଲ୍ ମାର୍କା ଦେଲେ ଆର୍ ମୋର୍ ସାଙ୍ଗେ ଯେନ୍ ପିଲାମାନେ ମୋର୍ ପଢ଼ୁଥିଲେ ସେମାନେ ବି ମତେ ଭଲ୍ ବଏଲେ ଆରୁ ତୁଇ ଭଲ୍ ଚିତ୍ର କାଟୁଛୁ ତୁଇ ବନେ ଚିତ୍ର କାଟୁଛୁ ଆମେ କିଏ ଭାରତ୍ର ମେପ୍କେ କାଟି ନାଇ ପାର୍ଲୁଁ ତୁଇ ଭଲ୍ ଭାବେ କାଟ୍ଲୁ ଆର୍ ଦେଖାଲୁ ବେଲେ ଆଜ୍ଞା